ହଁ ହଁ ହଁ ହଁ ହଁ ପାଣି ଦିଆଯିବ ଆମର ପିଲାମାନେ ତ ଅଛନ୍ତି ହଁ ହଁ କହୁଛି ଆମର ପିଲାମାନେ ଅଛନ୍ତି ପାଣି ଯୋଗେଇଦେବେ ହଁ ହଁ ହଁ କୋଡ଼ିଏ ଲିଟରକୁ ତିରିଶ ଟଙ୍କା ପଡ଼ିବ ହଁ ତାକୁ ଯାଇକି ହଁ ହଁ ପାଣି ଏଠି ଦିଆଯାଉଛି ହଁ ହଉ ଠିକ୍ ଅଛି ଆମେ ସାହାଯ୍ୟ କରିପାରୁ କୋଡ଼ିଏ ଲିଟରକୁ ତିରିଶ ଟଙ୍କା ହିସାବରେ ଆଉ କେନ୍ ଦ୍ୱାରା ପଠା ହୋଇଯିବ ହଁ ହଁ ହଁ ହଁ ଦିଆହେବ ଠିକ୍ କେବେକୁ କହିବେ ତାକୁ ଆମେ ଠିକ ଯୋଗେଇ ଦେବୁ ପାଣି ହଁ ହଁ ରୁହନ୍ତୁ